ଗାଡ଼ିର ଖରାପ ଅବସ୍ଥା ଦେଖି

ଆଉ ସେଇ ଗାଡ଼ି ମଧ୍ୟରେ ସିଟ୍ ଭଲ ନ ଥିବ ତା ବସିବାରେ ମଧ୍ୟ ସୁବିଧା ସୁଯୋଗ ଲାଗେ ନାହିଁ ସେହି ତାହାର ଠିକ୍ କରିବା ପାଇଁ ଡ୍ରାଇଭରକୁ ମଧ୍ୟ କୁହାଯିବ ତାହା ଠିକ୍ କଲେ ବହୁତ ଭଲ ହେବ ଆଉ ବସିବାରେ ସୁବିଧା ବି ମଧ୍ୟ ହବ ଭଲ ଭାବେ ବସିଲେ ତ ଆରାମରେ ଯାଇ ପାରିବେ ଭଲ ଭାବରେ ନ ଥିଲେ ବସିବାକୁ ସୁବିଧା ମଧ୍ୟ ହୋଇନଥାଏ ଠିଆ ଠିଆ ହୋଇ ଯିବାକୁ ପଡ଼ିଥାଏ ସିଟ୍ ଗୁଡ଼ିକୁ ଭଲ କରିଲେ ସେଠି ବସିବାରେ ମଧ୍ୟ ଭଲ ହୋଇଥାଏ ଏବଂ ସମସ୍ତେ ଆସିବା ଯିବା ପାଇଁ ମଧ୍ୟ ମନ ଦେଇଥାନ୍ତି